ଏଇଟା ଲାଇବ୍ରେରୀ ତ ଲାଇବ୍ରେରୀ ତ ଲାଗିଛି ଫୋନଟା ଆପଣ ପ୍ରତିଭା ମ୍ୟାଡ଼ାମ୍ କହୁଥିଲେ ମୁଁ ଲାଇବ୍ରେରୀ ସେ ଯାଇଥାନ୍ତି ଟିକେ ଏବେ କିଛି ବହିପତ୍ର କ'ଣ ସ ସବୁପ୍ରକାର ବହିପତ୍ର ମିଳିବ ସେଠି ନାହିଁ ସ୍ଵାଧୀନତା ସଂଗ୍ରାମୀଙ୍କ ଜୀବନୀ ଉପରେ ସବୁ ଦରକାର ଥିଲା

ମୁଁ ଚାହୁଁଛି ସୁବାଶଚନ୍ଦ୍ର ବୋଷଙ୍କ ଉପରେ

ଓଡ଼ିଆ ଓଡ଼ିଆ

ହଁ ମୁଁ

ଏଇଟା କେତେ ଟଙ୍କା ପଡ଼ିବ କେତେ ଟଙ୍କା ପଡ଼ିବ ଏଇଟା ନା ନା ମୁଁ ସବୁଦିନ ପାଇଁ ନେଇ ଆସିବି ରଖିବିନି ସେଠି

ପଢ଼ିବା ପାଇଁ ମାନେ ଯେତେବେଳେ ମୁଁ ଘରକୁ ଆଣିବି ସେଟି କ'ଣ ପଇସାପତ୍ର ଦେବାକୁ ପଡ଼ିବ ନା କିଛି ନାହିଁ ସେମିତି ନେଇ ଆସିବି

ମୁଁ ସନ୍ଧ୍ୟାବେଳେ ତା'ହେଲେ ଆପଣଙ୍କ ପାଖକୁ ଯିବି ଆଉ